ସଁ ସରକାର ସ୍ୱାସ୍ଥ୍ୟ ପାଇଁ ବହୁତ କିଛି ଯୋଗେଇ ଦେଇଛି କିନ୍ତୁ ଡାକ୍ତରଖାନାରେ ଦଲାଲମାନେ ସେଗୁଡ଼ାଙ୍କୁ ହଡ଼ପ କରି ଖାଇଦେଉଛନ୍ତି ରୋଗୀଙ୍କି ଭୁଆଁ ବୁଲାଉଛନ୍ତି ରୋଗୀଙ୍କଠାରୁ ପଇସା ନେଇ ଔଷଧ ଦେଉଛନ୍ତି ଦଲାଲଗିରୀ କରି ପଇସାକୁ ସେମାନେ ରୋଗୀ ପଇସାକୁ ଖାଇ ଯାଉଛନ୍ତି କିନ୍ତୁ ରୋଗୀକି ନା ଅପେରସନ ପାଇଁ ପଇସା ଦିଅ ଔଷଧ ପାଇଁ ପଇସା ଦିଅ ଇଞ୍ଜେକ୍ସନ ପାଇଁ ପଇସା ଦିଅ କିନ୍ତୁ ରୋଗୀକି ବାଟବଣା କରି ବହୁତ ପଇସା ରୋଗୀଙ୍କଠାରୁ ବହୁତ ପଇସା ରୋଗୀଙ୍କଠାରୁ ହଡ଼ପ କରନ୍ତି ରୋଗୀ ଭଲ ହଉ କି ନ ହଉ କିନ୍ତୁ ରୋଗୀଙ୍କ ପଇସା ସେମାନେ ଦଲାଲି ମାନେ ଖାଇକରି ଆଜି ବଡ଼ବଡ଼ିଆ ହେଇଛନ୍ତି କିନ୍ତୁ ରୋଗୀକି ସେମାନେ ରୋଗୀକି ନ୍ୟୁନ ବେଳେ ଦେଖି ପଇସା ରୋଗୀଙ୍କଠାରୁ ନେଇ ରୋଗକୁ ରୋଗ ଭଲ କରନ୍ତିନି ଓଲଟି ରୋଗୀଙ୍କଠାରୁ ପଇସାକୁ ଖାଇବା ବା ଲାଞ୍ଚ ନେଇ ପଇସା ଖାଇବାରେ ଓସ୍ତାଦ ଅଛନ୍ତି ରୋଗ ରୋଗ ପାଇଁ ରୋଗୀ ରୋଗ ପାଇଁ ଡାକ୍ତରଖାନା ଆସେ କିନ୍ତୁ ଦଲାଲଙ୍କ ହାବୁଡ଼ରେ ପଡ଼ି ରୋଗ ବଢ଼ି ବଢ଼ିଯାଏ ହେଲେ ରୋଗୀର ରୋଗ କମେନି ବହୁତ ହୀନ ରୋଗୀ ହିନସ୍ତା ହୁଏ ଏ ଡାକ୍ତରଖାନା ସେ ଡାକ୍ତରଖାନା ଯାଇକିରି ରୋଗୀ ନିଜକୁ କଷ୍ଟ ଅନୁଭବ କରି ଶେଷକୁ ଡାକ୍ତରଖାନାରୁ ତାର ମନ ଇଏ ହେଇଯାଏ ସେଥିପାଇଁ ଦଲାଲଙ୍କ ହାବୁଡ଼ରେ ପଡ଼ି ସେ ବହୁତ କଷ୍ଟ ଅନୁଭବ କରେ ରୋଗ ରୋଗ ରୋଗୀ ରୋଗଠାରୁ ଇଏ କରିବ କ'ଣ ଦଲାଲଙ୍କଠାରୁ ସେ ଆଜି ହିନସ୍ତା ହେଇଯାଏ ରୋଗ ପାଇଁ ତେଣୁ ରୋଗୀ ଦଲାଲଙ୍କ ଠାରୁ ଦୁରେଇ ରହିବା ଉଚିତ